ମୁଁ ବିଭିନ୍ନ ପ୍ରକାର ଖାଦ୍ୟ ରୋଷେଇ କରିପାରେ ଯେମିତି ବ୍ରେକ୍ଫାଷ୍ଟ୍ରେ ମ୍ୟାଗି ହେଉ ଉପମା ହେଉ ପୁରି ହେଉ ଆଳୁପରଟା ହେଉ ଏହିପରି ଏବଂ ଇଏ ଖାଦ୍ୟରେ ମଧ୍ୟ ବଟର୍ ଚିକେନ୍ ବଟର୍ ନାନ୍ ଚିକେନ୍ ବିରିୟାନୀ ଏହିପରି ଏହିପରି ବହୁତ ବଢ଼ିଆ ରେସିପି ଗୁଡ଼ିକ ମୋତେ ଆସେ ତେଣୁ ମୁଁ ଖାଦ୍ୟ ଖାଇବାକୁ ଭଲପାଏ ଏବଂ ଖାଦ୍ୟ ଖୁଆଇବାକୁ ମଧ୍ୟ ଭଲପାଏ ତେଣୁ ମୋ ରୋଷେଇ କାମରେ ବହୁତ ଇଜି ଲାଗେ ଯେ ମୋତେ ବଟର୍ ଚିକେନ୍ କରିବାକୁ ମ୍ୟାଗି କରିବାକୁ ମ୍ୟାଗି ମୁଁ ଏତେ ଶୀଘ୍ର ବନେଇଦିଏ ଯେପରି ଦୁଇ ମିନିଟରେ ହିଁ ହେଇଯିବ ତେଣୁ ମୋତେ ବଟର୍ ଚିକେନ୍ ଏବଂ ମ୍ୟାଗି ବନେଇବାରେ ସହଜ ଲାଗେ ଏବଂ କଷ୍ଟରେ ମୋତେ ଚିକେନ୍ ବିରିୟାନୀ ରେସିପିଟା ଆଉ ଚିଲ୍ଲି ଚିକେନ୍ଟା ମୋତେ ଟିକିଏ କଷ୍ଟ ଲାଗେ କାହିଁକିନା ତାହା ଭିତରେ ପାଣି ସବୁ ଲଗାଇ ମସଲାମସଲି ଗୋଳାଇ ସବୁ କରିବାକୁ ମୋତେ ଟିକିଏ କଷ୍ଟ ଲାଗେ କିନ୍ତୁ ମ୍ୟାଗି ଏବଂ ବଟର ଚିକେନ୍ ମୋ ଦ୍ୱାରା ସହଜରେ ହେଇଯାଇପାରେ ତେଣୁ ମୁଁ ଏହିପରି ଖାଦ୍ୟ ଗୁଡ଼ିକୁ ବହୁତ ଜଣଙ୍କ ପାଖରେ ବହୁତ ଜଲ୍ଦି ପହଁଚେଇ ଦେଇପାରୁଛି ଏବଂ ମୁଁ ଏବେ ମୋ ବର୍ତ୍ତମାନ ମୁଁ ମୋ ହୋଟେଲ ବି ଖୋଲିସାରିଲିଣି ଧନ୍ୟବାଦ ଆପଣଙ୍କୁ ଯଦି ଆବଶ୍ୟକ ଅଛି ତାହାଲେ ମୋ ସହ କଣ୍ଟାକ୍ଟରେ ରହିବେ ଧନ୍ୟବାଦ